ବହୁତ ଲୋକମାନେ ଚାଷ କରିବାକୁ ଇଚ୍ଛୁକ ନାହାନ୍ତି ତ ଆଜିକାଲି ସମସ୍ତେ ଗାଉଁଲିଆ ରହିବାକୁ ବି ଇଚ୍ଛା କରନ୍ତି ନାହିଁ ସହରକୁ ଯିବା ପାଇଁ ଇଚ୍ଛା କରନ୍ତି ତ ବିଲ ଜମି ସବୁ ଦେଇ ଦେଇ ଦେଇ ଦେଇଥାନ୍ତି ତ ତାଙ୍କ ପରିବାର ଲୋକମାନେ ଇଚ୍ଛୁକ ଥାନ୍ତି କରିବା ପାଇଁ ବ ତାଙ୍କ ପାଇଁ ଜମି ନଥାଏ ଯେଉଁ ଯା ଯା ପାଖରେ ଜମି ଥାଏ ସେ କରିବା ପାଇଁଁ ଇଚ୍ଛୁକ ନଥାଏ ତ ଏଥିରେ ଲୋକମାନେ ବହୁତ ଅଳସୁଆ ହୋଇଯାଆନ୍ତି ତ ଏଥିରେ ଲୋକମାନେ ବହୁତ ଚାଷ କରନ୍ତି ଧାନ ମୁଗ ମାଣ୍ଡିଆ ରାଶି ଏସବୁ କମା ବିଭିନ୍ନ ପ୍ରକାର ପନିପରିବା କରିବା ପାଇଁ ଚାଷୀ ବହୁତ ଗୁରୁତ୍ୱର ଅଟନ୍ତି ତ ସେମାନେ ବହୁତ ଅଳସୁଆ ହୋଇଯାଇଥାନ୍ତି ତ ତାଙ୍କ ପରିବାର ଲୋକମାନେ ବହୁତ ଇଚ୍ଛୁକ ରୁହନ୍ତି କରିବା ପାଇଁ ତ ତାଙ୍କ ପରିବାର ନିଜ ପରିବାର ଲୋକମାନଙ୍କୁ ଦେଇଦେଇଥାନ୍ତି ତ ଲୋକମାନେ ଅଳସୁଆ ହୋଇଯାଆନ୍ତି କ'ଣ ପାଇଁ ଆଜିକାଲିର ବହୁତ ଯନ୍ତ୍ରପାତି ହେବା ଯୋଗୁଁ ଲୋକମାନେ ବି ବହୁତ ଅଳସୁଆ ହୋଇ କେହି ବି ବିଲବାଡ଼ି ତ ଆସନ୍ତି ନାହିଁ

ଆଜିକାଲିର ଲୋକମାନେ ବହୁତ ଅଳସୁଆ ହୋଇଯାଆନ୍ତି ତ ଅଳସୁଆ ହେବା ପାଇଁ ତ ତ ଜମି ତ ଜମି ଯଦି ନ ଚାଷ କରିବେ ବୋଲି ଖାଇବେ କେଉଁଠୁ ତ ଆବଶ୍ୟକ ତ ଜମି କରିବା ପାଇଁ ଆବଶ୍ୟକ